ମୋତେ ମାର୍କେଟ୍ ଯିବାକୁ ମନ ହେଲା ତ ମୁଁ କ୍ୟାବ୍ ବୁକ୍ କରିଲି କ୍ୟାବ୍ ଡ୍ରାଇଭର୍ କହିଲା କରିଦେଲା ତା'ପରେ ମୁଁ ଗୋଟିଏ କାର୍ ବାଲାକୁ ପଚାରିଲି ସିଏ ବି ମନା କରିଦେଲା ଏମିତି ବହୁତ କାର୍ବାଲାକୁ ପଚାରିବା ପରେ ଲାଷ୍ଟ୍ରେ ମୁଁ ଅଟୋ ଷ୍ଟାଣ୍ଡକୁ ଗଲି ଅଟୋବାଲାକୁ ପଚାରିଲି ମୋତେ ମାର୍କେଟ୍ ନେଇଦେବେ କି ସେ ପଚାରିଲା କୋଉଠିକି ଯିବେ ତ ମୁଁ କହିଲି ବଡ଼ ବଜାର ଯିବି ଅଟୋବାଲା କହିଲା ହଉ ଠିକ୍ ଅଛି ମୁଁ ପଚାରିଲି କେତେ ନେବେ ସେ କହିଲା ଦୁଇଶହ ଟଙ୍କା ନେବି ମୁଁ କହିଲି ମୁଁ ଦେଢ଼ଶହ ଟଙ୍କା ଦେବି ଅଟୋବାଲା ମନା କରିଦେଲା ବହୁତ କଷ୍ଟ ପରେ ସେ ମାନିଲା ତା ତା'ପରେ ମୁଁ ମାର୍କେଟ୍ ଗଲି